ହଁ ଦିଦି କୁହ ମାଠିଆ ଯାକ ଅଛି ତା'ପରେ ଦୀପ ଯାକ ଆହୁରି ଆରତୀ ଯାକ ପାଣି ରଖିବା ବଡ଼ବଡ଼ ପାତ୍ରଯାକ ଅଛି ଆପଣ କ'ଣ ନେବେ କହୁନାହାନ୍ତି ମାଟିହାଣ୍ଡି ଛୋଟଟା ଅଛି କୋଡ଼ିଏ ଟଙ୍କା ଆହୁରି ଟିକେ ବଡ଼ଟା ତିରିଶି ଟଙ୍କା ପଚାଶ ଟଙ୍କା ଏମିତି ଅଛି ଆପଣଙ୍କୁ କେତେଟା ଦରକାର କି ତିନିଟା ନେବେ ହେଲେ ଗୋଟେ ପାଞ୍ଚ ଦଶଟଙ୍କା ଡିସ୍କାଉଣ୍ଟ୍ କରିକିନା ଦେବି ଆହୁରି ଦୀପ ନେବେ ନାହିଁକି ହଁ ଦୀପ ବି ଦୀପ ସେଇଟା ଦଶଟଙ୍କା ପାଞ୍ଚ ଟଙ୍କା ଏମିତି ଅଛି ଯଦି ଭେରାଇଟ୍ର ସୁନ୍ଦରକିନା ବନେଇ ବାନେଇକି ସେଇଟା କୋଡ଼ିଏ ଟଙ୍କା ଦେଖିକିରି ଅଛି ଦୀପ ତା'ପରେ ପଇସା ରଖବେ ଯେଉଁଟା କୁମ୍ପି ଟାଇପ୍ର ଥିବ ସେଇଟା ବି ଅଛି ସବୁ ପ୍ରକାରର ଭେରାଇଟ୍ ଅଛି ମାଟିର ହଁ ହବ ହ୍ୟାଲୋ ହଁ କ'ଣ କ'ଣ ନେବେ ମୁଁ ଏବେ ସାଙ୍ଗେ ସାଙ୍ଗେ ବନେଇକିନା ଦେଇଦେବି ହଁ ହଉ କ'ଣ ପୂଜା ପର୍ବପର୍ବାଣି ଅଛିକି ହଁ ହଁ ହଁ ଆମର ଆଦିବାସୀ ଏରିଆରେ ତ ପରମ୍ପରା ମାଟି ହାଣ୍ଡିରେ ରୋଷେଇ କରିବେ ଆରତୀରେ ପୂଜା କରିବେ ଦୀପ ଜାଳିବେ କି ନାହିଁ ସେଇଟା ଏକା ହଁ ହଁ ହେଲେ କେତେ ଦିନ ଭିତରେ ନେବେ ଥିଲା ମୋର ପାଖ୍ରେ ବନେଇଲାଟା କିନ୍ତୁ ଏବେ ରିସେଣ୍ଟଲି ଆଉ ଜଣେ ନେଇଗଲେ ତ ତାଙ୍କର ପର୍ବ ପର୍ବାଣିରେ ଲଗାଇବାର ଅଛି ବୋଲି କିନା ଆପଣ ଯଦି ଚାହିଁବେ ମୁଁ କାଲି ସୁଧା ଦେଇଦେବି ହଉ ହଉ ଠିକ୍ ଅଛି ପଅରିଦିନକୁ ପର୍ବ ଅଛି ହେଲେ କାଲିକୁ ସକାଳ ଟାଇମ୍ରେ ପଳାଇ ଆସନ୍ତୁ ସବୁ ରେଡ଼ି କରିକିନା ରଖି ଦେଇଥିବି ଆପଣ ଆସିକି ନେଇଯିବେ ହଉ ଏତେ ସାମାନ ନଉଛନ୍ତି ବୋଲିତ ଡିସ୍କାଉଣ୍ଟ୍ କର୍ବାଟା ସୁନିଶ୍ଚିନ୍ତ ଡିସ୍କାଉଣ୍ଟ୍ କରିକିନା ହାକା ଦେବି ଆପଣଙ୍କ ଗାଁରେ ଆଉ ଯଦି କିଏ ଖୋଜିବେ ବୋଲେ ଆଣିକିନା ମୋର ପାଖରେ ଭେଟାଇ ଦେବେ ହେଲା ମୋର ପାଖରେ ସବୁ ପ୍ରକାରଟା ଅଛି ହଉ ଆସନ୍ତୁ ହାଁ କାଲିକି ହଉ ରଖୁଛି ଦିଦି ଥ୍ୟାଙ୍କ୍ ୟୁ